ଦଶ ଅକ୍ଟୋବର ଦୁଇହଜାର ତିନି ପନ୍ଦର ଡିସେମ୍ବର ଦୁଇ ହଜାର ବାଇଶି ପାଞ୍ଚ ଜାନୁୟାରୀ ଦୁଇ ହଜାର ଚବିଶି ଆଠ ଅକ୍ଟୋବର ଦୁଇ ହଜାର ବାର ଚବିଶି ଫେବୃୟାରୀ ଉଣେଇଶି ଶହ ଅଠାଅଶୀ